ହଁ ମୁଁ ପାଞ୍ଚଟି ତାରିଖ ମନେରଖି କହିପାରିବି ବାଇଶି ଜାନୁୟାରୀ ଦୁଇ ହଜାର ଏକୋଇଶି ତେର ଫେବୃଆରୀ ଦୁଇ ହଜାର ଆଠ ଆଠ ମାର୍ଚ୍ଚ ଦୁଇ ହଜାର ତେର ଚଉଦ ଏପ୍ରିଲ ଦୁଇ ହଜାର ତେଇଶି ଏଗାର ମେ ଦୁଇ ହଜାର ବାଇଶି